ହଁ ହ୍ୟାଲୋ ନମସ୍କାର କିଏ କହୁଥିଲେ ହଁ କୁହନ୍ତୁ ହଁ ଇଏ ନୂଆ ବାଇକ୍ କି ପୁରୁଣା ବାଇକ୍ ହଁ କେବେ ନେଇଥିଲେ କି ହଁ ଏଇ ଦଶ ଦିନ ତଳେ ବୋଲେ ନୂଆ ବାଇକ୍ ହେଇଥିବ ବୋଲେ ଫାଷ୍ଟ୍ ସର୍ଭିସିଙ୍ଗ୍ ହଁ ଫାଷ୍ଟ୍ ସର୍ଭିସିଙ୍ଗ୍ ମାନେ ଗାଡ଼ି କିଛି ଅସୁବିଧା ହେଇ ନଥିବ ହଁ ସେଇଟା ପ୍ରଥମେ ଯେଉଁ ଚଳା ହୁଏ ନଟ୍ ଟିକେ ଢିଲା ଥାଏ ଯେତେବେଳେ ଗାଡ଼ିଟି ଯେହେତୁ ଚଳା ହେଇନଥିବ ତ ସେ ଚଲାଇଲେ ନଟ୍ ଢିଲା ହବ ନା ହୁଁ ସେମିତି ଢିଲା ହେଲେ ମଧ୍ୟ ସେଇଟା ଟାଇଟ୍ କରିଦେଲେ ଦୁଇ ନମ୍ବର୍ ତିନି ନମ୍ବର୍ ସର୍ଭିସିଙ୍ଗ୍ କରୁକୁରୁ ସେଇଟା ଠିକ୍ ହେଇଯିବ ଆଉ ଗାଡ଼ିର କିଛି ଅସୁବିଧା ହେବ ନାହିଁ ଆପଣ ଯେତେବେଳେ ଆସିବେ ଫାଷ୍ଟ୍ ସେ ଗାଡ଼ିର ସେ ବୁକ୍ଟା ଧରିକି ଆସିଥିବେ ସେ ସର୍ଭିସିଙ୍ଗ୍ ସେ ହଁ ସର୍ଭିସିଙ୍ଗ୍ ବୁକ୍ଟା ସେଇଟା ଧରିକି ଆସିବେ ହଁ ଯେତେବେଳେ ସେଇଟା ଧରିକି ଆସିବେ ଆମ ଏଇ ଶୋରୁମ୍କୁ ଆସିବେ ଆଉ ଆମୁକୁ ଦେଖାକରିବେ ଆଉ ବୁକ୍ ତ ନଆଣିଲେ ତ ହବ ନାହିଁ ନାଁ କାହିଁକି ନାଁ ସେ ବୁକ୍ରେ ବୁକ୍ରେ ହିଁ ଲେଖା ହବ ଯେ କେତେ ନମ୍ବର୍ ସର୍ଭିସିଙ୍ଗ୍ କେତେ କିଲୋମିଟର୍ କ'ଣ ସବୁ ସେଇ ବୁକ୍ରେ ଲେଖା ହବ ହଁ କେବେ ଆଣିବେ ହଁ ମାନେ ଫାଷ୍ଟ୍ ସର୍ଭିସିଙ୍ଗ୍ ପାଞ୍ଚଶହରେ ହୁଏ ଯେ ଟିକେ ଅଧିକା ହେଇଛି ହବନି ଅସୁବିଧା ନାହିଁ ତ ହୁଏ ହଁ କାଲି ନିହାତି ଦଶଟାରେ ଆସିବେ

ନାଁ ଭିଡ଼ ନଥିବ ଯେ ଶୋରୁମ୍ଟା ଦଶଟାରେ ଖୋଲା ହେଉଛି ହଁ ଫାଷ୍ଟ୍ ଯଦି ସାଢ଼େ ଦଶଟାରେ କାମ ଅଛି ଫାଷ୍ଟ୍ ବେଶି ଟାଇମ୍ ଲାଗିବନି ଖାଲି କେବଳ ମୋବିଲିଟା ଡ୍ରେନ୍ ହବ ସେତିକି ହଁ ଆସନ୍ତୁ ସାଢ଼େ ନଅଟାରେ ଆସିକି ଫୋନ୍ ଶିଘ୍ର ଆସିବୁ